ଆମ ଅଞ୍ଚଳରେ ବିଭିନ୍ନ ପ୍ରକାର ସାଂସ୍କୃତିକ ଏବଂ ଧାର୍ମିକ ସ୍ଥଳୀ ଅଛି ଯାହାକି ଆମର ଧାର୍ମିକ ସ୍ଥଳୀ ହେଲା ଚକାପାଦ ଵାଲାସମ୍ବ ଯୁବରାଳୀ ମା' ମନ୍ଦିର ଆଉ ପର୍ଯ୍ୟଟକ ମାନେ ଯେଉଁମାନେ ସବୁ ବୁଲିବା ପାଇଁ ଆସିଥାନ୍ତି ମଣ୍ଡାସରୁ ମୁକୁଳିଙ୍ଗିଆ ପାହାଡ଼ ପୁତୁଡ଼ି ପକଡ଼ାଝର କାଟରାମାଲା ଏ ସବୁ ବିଭିନ୍ନ ପ୍ରକାର ସ୍ଥାନ କୁ ପର୍ଯ୍ୟଟନ ମାନେ ଭ୍ରମଣ ପାଇଁ ଆସିଥାନ୍ତି ଆସିବା ଦ୍ୱାରା ଆମ ଅଞ୍ଚଳକୁ ବହୁତ ଭଲ ଲାଗେ ଆଉ ଆମ ଅଞ୍ଚଳର ଲୋକମାନେ ଯେଉଁ ବାହାରକୁ ବୁଲିବାକୁ ଯାଇଥାନ୍ତି ସେମିତି ବାହାରର ଲୋକମାନେ ଭି ସେମିତି ଆମ ଅଞ୍ଚଳକୁ ବୁଲିବା ପାଇଁ ଆସିଥାନ୍ତି ଆସିବା ଦ୍ୱାରା ଆମକୁ ବହୁତ ଖୁସି ମିଳିଥାଏ